ଅଠର ହଜାର ପାଞ୍ଚ ପଞ୍ଚାବନ ସତର ହଜାର ଚାରି ଶହ କୋଡ଼ିଏ କୋଡ଼ିଏ ହଜାର ପାଞ୍ଚ ପଚିଶ ତିରିଶ ହଜାର ଛଅ ସହ ଚାଳିଶ ପଞ୍ଚାବନ ହଜାର ନଅ ଶହ ନବେ